ଭବିଷ୍ୟତରେ ମୋର ଯୁବ ପିଢ଼ି ମାନଙ୍କୁ ଅନୁରୋଧ କୃଷି ବିଷୟରେ ଏ ଚାଷ ବାସ କରିବା ହେଉ କାରଣ ଆଜିକାଲି ସମୟରେ ତ ସମସ୍ତେ ଆମେ ଚାକିରୀ ପଛରେ ଗୋଡ଼ାଇଛେ ହେଲେ ସମସ୍ତଙ୍କର ତ ଚାକିରୀ ହୋଇଯାଉନି ହେଲେ ଆମେ ଯେଉଁ ଯୁବକ ମାନେ ବସୁଛେ ଆଉ ସେମାନଙ୍କ ପାଇଁ ମୋର ଏଟା ବେଶି ଅନୁରୋଧ ଆମେ ଚାଷ ବାସ କୁ ନିଜର ଗୋଟେ ଆପଣେଇବା କାରଣ ଚାଷ ବାସ ଦ୍ୱାରା ଆମର ସଫିସିଏଣ୍ଟ ଜିନିଷ ଆମେ ଖାଦ୍ୟ ପନିପରିବା ବିଭିନ୍ନ ପ୍ରକାର ସବୁ ପାଇ ପାରିବା ଲୋକଟାଏ ଯେମିତିକି ଚାଷ ବାସ ଲୋକ ସବୁ ଲୋକ ଯଦି କରିବାନି ତାହେଲେ ଜମି ବାଡ଼ି ସବୁ ପଡ଼ିଆ ପଡ଼ିବ ଯେମିତି ଆମର ଖାଦ୍ୟ ସମସ୍ୟା ଦେଖା ଦେବ ଆଉ ଏ ଯେଉଁ ପନିପରିବା ବହୁତ ସମୟରେ ରେଟ ହୋଇଯାଉଛି ସମସ୍ତେ ଆମେ କେହି ଚାଷକୁ ଆପଣାଉନେ ତେଣୁକରି ଚାଷର ପରିମାଣ ମାନେ ଆମଦାନୀଟା କମି ଯାଉଛି ସେଥିପାଇଁ ଆଜିକାଲି ସବୁ ଜିନିଷର ରେଟ ଅଧିକା ହେଉଛି ତେଣୁକରି ମୋର ଏଇ ଯୁବପିଢ଼ି ମାନଙ୍କୁ ଅନୁରୋଧ ସମସ୍ତେ ଆମେ ଚାଷକୁ ନିଜର କରିବା ପାଇଁ ଆପଣେଇବା ଆଉ ଚାଷ ବିଷୟରେ ଅଧିକ କିଛି ଜାଣିବା ପାଇଁ ମଧ୍ୟ ଆମର ସବୁ କୃଷି ସମବାୟ ସବୁ ବିଭିନ୍ନ ପ୍ରକାର ମିଳୁଛି ତେଣୁକରି ମୋର ଅନୁରୋଧ ସମସ୍ତେ ଚାଷକୁ ନିଜର ବୃତ୍ତି ଭାବରେ ଅନୁସରଣ କରନ୍ତୁ